ହ୍ୟାଲୋ ହ୍ୟାଲୋ ହଁ କିଏ କହୁଥିଲେ ହଁ ହଁ ହଁ କ'ଣ ହେଲା କ'ଣ ହେଲା କ'ଣ ହେଇଛି କହୁନାହାଁନ୍ତି

ଆଉ କ'ଣ ଆସି ଆସିବେ ତ ଆଉ କ'ଣ ହେଲା ପଇସା ପଇସା କିଛି ଦରକାର ନାହିଁ ପଇସା ଆମର ତ ବିଜୁ କାର୍ଡ଼ ଏଠି ସବୁ ଏଣ୍ଟ୍ରି ହେଉଛି ଆଉ ବେଡ଼ ଚାର୍ଜ କିଛି ନାହିଁ ବେଡ଼ ଚାର୍ଜ ଫ୍ରି ଯେତେ ଯେଉଁ ଟାଇମରେ ଆଣିଲେ ହେଲେ ହେବ ଆମ ଏଇଠେ ଡକ୍ଟରମାନେ ନର୍ସମାନେ ସବୁ ଏଇଠେ ଟାଇମରେ ରହୁଥାଉ ରହୁଛନ୍ତି ପେସେଣ୍ଟ ସାଙ୍ଗରେ ଯେତେଜଣ ରହିଲେ ବି ହେଇପାରିବ ଭିତ ଭିତରେ ଜଣେ ରହିବ ବାହାରେ ସବୁ ରହିବେ ପେସେଣ୍ଟକୁ ହଁ ପେସେଣ୍ଟକୁ ବେଶୀ ବେଶୀ ରହିଲେ ପେସେଣ୍ଟ ଉପରେ ଇଏ ହେବନା ସେଥିପାଇଁ ଭିତରେ ଜଣେ ଏକା ରହିପାରିବ ପେସେଣ୍ଟ ପେସେଣ୍ଟ ଜଣଙ୍କ ପାଇଁ ଖାଇବା ଦିଆଯିବ ଆଉ ଅନ୍ୟ ଯିଏ ଯିବେ ସେମାନେ ବାହାରେ ଖାଇପାରିବେ ହଁ ସବୁ ଲାଟ୍ରିନ୍ଫାଟିନ୍ ସବୁ ଅଛି ଆମର ସବୁ ସବୁ ନିର ସଫା ସଫାସୁତୁରା ସବୁ ଅଛି ସେଇଟା ରୋଗ ଉପରେ ରୋଗ ଉପରେ ଡିପେଣ୍ଡ ଦେହ ଚଞ୍ଚଳ ଭଲ ହେଲେ ଚଞ୍ଚଳ ଯିବ ଲେଟ୍ରେ ଆ ଭଲ ହେଲେ ଲେଟ୍ରେ ଯିବ କ'ଣ କହିଲେ ହଁ ନା ନା ସ୍ୱାସ୍ଥ୍ୟ କାର୍ଡ଼ ଚାଲିବ ହୁଁ ନାଁ ଧରି ସାଙ୍ଗରେ ଧରିକି ଆସିବାକୁ ପଡ଼ିବ ନା ହଁ ନା ଆଉ ହଁ ସାଙ୍ଗରେ ଆଧାର କାର୍ଡ଼ ଆଉ ବିଜୁ କାର୍ଡ଼ ସବୁ ଧରିକି ଆସିବେ ହଁ ହେଲଥ୍ କାର୍ଡ଼ ସବୁ ଧରିକି ଆସିବେ ଆଉ ହଁ ବଡ଼ ମେଡ଼ିକାଲ୍ ହଁ ସବୁ ରିପୋର୍ଟ ହେରିକା ଆଉ କେଉଁଠି କ'ଣ ଦେଖେଇଥିଲେ ଆଗରୁ ସବୁ ରିପୋର୍ଟ ଧରିକି ଆସିବେ କ'ଣ ମେଡ଼ିସିନ୍ ଖାଉଥିଲେ ସେଇଟା ସବୁ ଧରିକି ଆସିବେ

ଏଇଠି କ'ଣ ଆମର ଅସୁବିଧା ହେଲେ ଆମ୍ବୁଲାନ୍ସ ଅଛି ବାହାରକୁ ହେଲେ ପଠା ହେଇଯାଇପାରିବ କ'ଣ କହିଲେ ଯେତେ ଯେତବେଳେ ଆମେ ଏବେ ପେସେଣ୍ଟ ଯଦି ସିରିଏସ୍ ହେଇଥିବ ତାକୁ ଚଞ୍ଚଳ ଧରି ଧରି ଆସିବାକୁ ପଡ଼ିବ ନା ରାତିରେ ଜଣେ ଡକ୍ଟର ରହିବେ ଦିନରେ ହେଲେ ଦୁଇଜଣ ରହୁଛନ୍ତି ହେଉ ମୁଁ ରଖୁଛି ତୁମେ ପେସେଣ୍ଟକୁ ଧରିକି ଆସ